ମୁଁ ରୋଷେଇ କରିଲାବେଳେ ବା ଖାଇବାବେଳେ ଏ କେତେକ ପରମ୍ପରାକୁ ମାନିଥାଏ ଏ ସବୁ ଅନ୍ଧବିଶ୍ୱାସ କୁ ଅନ୍ଧବିଶ୍ୱାସ ବୋଲି କୁହାଯାଏ ଏମିତି ବି ମାଛ ସାଙ୍ଗରେ ଆଇଁଷ ଖାଆନ୍ତି ନାହିଁ ମାଛ ସାଙ୍ଗରେ ଯୋଉ ଦହି କ୍ଷୀର ମାଛ ଖାଇଲ ଆଇଁଷ ସାଙ୍ଗରେ ଦହି କ୍ଷୀର ଖାଆନ୍ତି ନି ମନା କରନ୍ତି ମଟନ୍ ମଟନ୍ ଚିକେନ୍ ସାଙ୍ଗରେ ଦହି ଖାଆନ୍ତିନି ମନା କରନ୍ତି ଏରାସବୁ ଅନ୍ଧବିଶ୍ୱାସ ଆଜିକାଲି ଯୋଉ ବିରିୟାନୀ ଫିରିୟାନୀ ହେଉଛି ତା ଦିହରେ ଦହି ଚିକେନ୍ ସବୁ ମିଶିଆ ମିଶି କରି ଗୋଳେଇକି ଖାଉଛନ୍ତି ଏରାକ ଆଗରୁ ସେ ଥିଲା ଏବେ ଏରା ସବୁ ଅନ୍ଧବିଶ୍ୱାସ କହୁଛନ୍ତି ଆକୁ ମିଶିଆମିଶି କରିକି ସବୁ ଏବେ ଖାଇଲେଣି ପିତା ସାଙ୍ଗରେ ଆଇଁଷ କହୁଛନ୍ତି ଖାଇବାନି କିନ୍ତୁ ଏରା ସବୁ ଅନ୍ଧବିଶ୍ୱାସ ଆଜିକାଲି ସବୁ ମିଶେଇକି ସବୁ ଆଇଟମ୍ କରିକି ଭଲ ଭଲ ଖାଉଛନ୍ତି